ଇ ଟାଇମ୍ ରେ ଯେନ୍ ପିଲାକେ ସ୍କୁଲ୍ କି କଲେଜ୍ ପଢୁଛେ ସେ ଟାଇମ୍ ରେ ମୋବାଇଲ୍ ଧରେଇ ଦେଲେ ମୋବାଇଲ୍ ରେ ଯେନ୍ତା ଇଣ୍ଟର୍ନେଟ୍ ଖେଳୁଛନ୍ ଯେନ୍ତା କି ଆମର୍ ଫ୍ରି ଫାୟାର୍ ହେଉ ପବ୍ଜି ହେଉ କି ରୁମି ହେଉ କି କ୍ୟାରମ୍ ହେଉ ବହୁତ୍ କିଛି ଗେମ୍ ଅଛେ ଯେନ୍ଟା କେ ଖେଲିକିନା ପିଲାମାନେ ତାଙ୍କର୍ ସମୟ କେ ସମୟ ଟାଇମ୍ ପୁରା ଇଟା ଖର୍ଚ୍ଚା କରୁଛନ୍ ହେରା ଆଉଟ୍ ଡ଼ୋର୍ ଗେମ୍ କେ କିଛି ବି ତାଙ୍କର୍ ମାଇଣ୍ଡ୍ ରେ କିଛି ଖେଲ୍ବାର୍ ଲାଗି ବି ଚିନ୍ତା ନାଇ ନା ଯେନ୍ଟା କେନ ବହୁତ୍ ଆଗ୍ରୁ ଯେନ୍ତା ମୋବାଇଲ୍ ଜମାନା ନାଇ ଥିଲା ଟାଇମ୍ ରେ ଆଉଟ୍ ଡ଼ୋର୍ ଗେମ୍ ବହୁତ୍ ଖେଲୁଥିଲେ ଯେନ୍ତା କେ ଆମର୍ ହେଲା ବେଡ଼୍ମିନ୍ଟନ୍ ହେଉ କି ଫୁଟବଲ୍ ହେଉ କି କ୍ରିକେଟ୍ ହେଉ ସେ ପ୍ରତି ବହୁତ୍ ତାଙ୍କର୍ ଇଟା ଥିଲା ଏବେ ସେ ସବୁ କିଛି ଦେଖ୍ବାର୍ କେ ନେଇ ମିଲ୍ବାର୍ ନା ବହୁତ୍ କିଛି ପିଲା ମୋବାଇଲ୍ ରୁ ଏଖେନ୍ ସବୁ ପୁରା ଖେଲିକିନା ପୁରା ଇଏ ହେଇଯାଉଛନ୍ ଆଉ ସେ ଜିନିଷ୍ ର ଲାଗି ଆମେ ବାପା ମାଆ ମାନ୍କୁ କହୁଛୁ ଯେ ପିଲା ମାନଙ୍କୁ ଯେ ପିଲା ପାଠ୍ ସାଠ୍ ପଢୁଛନ୍ତି ସାର୍ ମାନଙ୍କୁ କିଛି ମୋବାଇଲ୍ ଫୋବାଇଲ୍ କିଛି ବି ନାଇଁ ଦିଅ ସବୁ ଅନଲାଇନ୍ ଗେମ୍ ଖେଲିକି ପୁରା ବେ ଇଏ ହେଇଯାଉଛନ୍ ପୁରା ମାଇଣ୍ଡ୍ ପୁରା ଠିକ୍ ନାଇଁ ରହେବାର୍ ତ ପୁରା କା'ଣା ହେଉଛେ କେନ ପୁରା ରାତିର୍ ଏଗାର ବାର ବାଜି ଯାଇକିନା ପୁରା ମେଣ୍ଟଲି ଡିଷ୍ଟର୍ବ ହେଇଯାଉଛନ୍ ପୁରା ଆଟ୍ରାକସନ୍ ହେଇଗଲାନି ସେ ଜିନିଷ୍ ରେ ତ ସେ ଜିନିଷ୍ ଲାଗି ଆମେ କହୁଛୁ କି ଆଉଟ୍ ଡ଼ୋର୍ ଗେମ୍ ଖେଲ୍ ଯେନ୍ଟାକେ ତମର୍ ଶରୀର୍ ବି ଫିଟ୍ ରହେବା କିଛି ରୋଗ୍ ଫୋଗ୍ କିଛି କିଛି ଅସୁବିଧା ନାଇଁ ହୁଏ ଆଉ ଫିଟନେସ୍ ବି ବଢିଆ ଥିବା ହେଲ୍ଦି ପୁରା ବହୁତ୍ ଭଲ୍ ଥିବେ ତ ସେଇ ଜିନିଷ୍ ମନର୍ ଲାଗି ଅନଲାଇନ୍ ଗେମ୍ କେ ଛାଡ଼୍ ଆଉ ଆଉଟ୍ ଡ଼ୋର୍ ଯେନ୍ଟା ହେଉଛେ ଫୁଟବଲ୍ କ୍ରିକେଟ୍ ସବୁ କିଛି ଖେଲ୍ ଆଉ ଦେହେ ଶରୀର୍ କେ ଭଲ୍ସେ ରଖ